ହ୍ୟାଲୋ ହ୍ୟାଲୋ ଭାଇ ନମସ୍କାର ଭାଇ ନମସ୍କାର ଆଉ କେମତି ଅଛନ୍ତି ହଁ ଭଲ ଅଛି ଆଉ ଜଗନ୍ନାଥ ମନ୍ଦିରଟା ଟିକେ ବୁଲିକି ରଣପୁର ଜଗନ୍ନାଥ ମନ୍ଦିରଟା ଦେଖିବାକୁ ଆସିଥିଲ କି ନାଇଁ ଆଛା ହଁ ହଁ ସେଠି ପାଣିର ଅସୁବିଧା ହଁ କଣ ସେଠି ଆଉ ସେଠି ପାଣିର ଟିକେ ଅସୁବିଧା ଅଛି ଆଉ ଆଉ ପୁଣି ଇୟେ ଇୟେ ବର୍ଷାଦିନ ହେଲେ ଟିକେ କାଦୁଅ ଫାଦୁଅ ଇଏ ହେଉଛି ଢ଼ଳେଇ ଫଳେଇ ବ୍ୟବସ୍ତା ନାଇଁ ଆଉ ପାଣିର ଏମିତି ଅସୁବିଧା ଇୟେ ବହୁତ ହେଉଛି ଖରାଦିନେ ବହୁତ ପ୍ରୋବ୍ଲେମ ହେଉଛି ଏଠି ଏମିତିତ ଆଉ ତମେ କେତେ କଣ ଇଏ ହେଉଛି ପ୍ରୋବ୍ଲେମ କଣ ହେଇଛି

ଆଛା ହଁ ସେଇଟା ବି ଭଲ କଥା ଭିତରେ ଗୋଟେ ଇଏ ଆସିବା କଥା ଆଉ ଟିକେ ପୁଣି ଲାଇଟ୍ ସେକ୍ସନ ବି ଟିକେ ଯଦି ଭଲ ରୁହନ୍ତା ସେ ଉପରେ ବି ଟିକେ ଲାଇଟ୍ ର ବ୍ୟବସ୍ତା ଯଦି ଟିକେ ଭଲ ହୁଅନ୍ତା ଆହୁରି ଟିକେ ଭଲ ଲାଗନ୍ତା ନାଇଁ କି

କେଉଁଦିନ ଆସିବ ଆଛା କେଉଁଦିନ ଆସୁଥିଲ ତାହାଲେ ରଣପୁରକୁ କଣ ଅସୁବିଧା ହେଇଥିଲା ହଁ ସେଇଟା ତ ସେଇଟା ତ ତା ସହିତ ପୁଣି ଇଏ ବି ଲାଇଟିଙ୍ଗ ସୁବିଧା ଏବେ ଯେଉଁ ଯିବୁ ରାସ୍ତା ଯେଉଁ ହୋଇଛି କାଦୁଅ ଅବସ୍ଥା ଟିକେ ହେଉଛି ଢ଼ଳେଇ ଫଳେଇ ଟିକେ ହେଇନି ଏହିସବୁ

ଯୋଉଟା କହିଲ ଠିକ୍ କଥା ଟିକେ ସ୍ଥାନୀୟ ପ୍ରଶାସନକୁ କହିବାକୁ ପଡ଼ିବ ଆଉ ଏହି ସୁବିଧା ଟିକେ ଦୃଷ୍ଟି ଗୋଚର କଲେ ବହୁତ ଲୋକ ବି ଦେଖିବାକୁ ଆସନ୍ତେ ଆଉ ଭଲ ଲାଗନ୍ତା ଆଉ ଟିକେ ସୁନ୍ଦରିଆ ଆକର୍ଷଣ ହୁଅନ୍ତା ଆଉ

ହୋଉ ହଉ ହଉ ତମେ ପ୍ରଶାସନକୁ ଜଣେଇବ ଠିକ୍ ଭାବରେ ସେ କରିବ ଆଉ ହଉ ରଖୁଛି ତାହେଲେ